ମତେ ଯଦି ସୁଯୋଗ ମିଳେ ବିଶ୍ୱର ଅନ୍ୟ ଦେଶ ଗୁଡ଼ିକକୁ ମଧ୍ୟ ମନ୍ଦିର ମସଜିଦ୍ ମହାତ୍ମା ଗାନ୍ଧୀ ଜବାହରଲାଲ ନେହେରୁ ଜଗନ୍ନାଥ ମନ୍ଦିର୍ ଆଲ୍ଲା କିଲ୍ଲା ଏସବୁ ମ୍ୟୁଜିୟମ୍ ଏସବୁ କଳା ଶୈଳୀ ନନ୍ଦନକାନନ ଓ ମାର୍କେଟ୍ କମ୍ପ୍ଲେକ୍ସ୍ ଏସବୁ ଲୋକମାନଙ୍କୁ ଦେଖାଇବି ନିଜେ ମୁଁ ଅନୁଭବ କରିବି ତାହାଦ୍ୱାରା ରାଜ୍ୟର କେଉଁ କଳା ଶୈଳୀ ଦେଖାଇବାକୁ ମୁଁ ଇଚ୍ଛୁକ ଓ ମୁଁ ଇଚ୍ଛା ପ୍ରକାଶ କରେ ତେଣୁକରି ବିଶ୍ୱର ସବୁଠାରୁ ନାମି ଦାମୀ ଦେଶଗୁଡ଼ାକୁ ବୁଲିଗଲେ ମଧ୍ୟ ମନ୍ଦିର୍ ମସଜିଦ୍ ଏସବୁ କଳାପ୍ରେମୀ ମ୍ୟୁଜିୟମ୍ ନନ୍ଦନକାନନ ମୁଁ ଦେଖିବି ଓ ଲୋକମାନଙ୍କୁ ଅନୁଭବ କରିବାକୁ ମଧ୍ୟ ପ୍ରୋତ୍ସାହନ କରିବି ରାଜ୍ୟର କଳା ଶୈଳୀ ଦେଖାଇବାକୁ ଯିଏ ଯାଏ ଲୋକମାନେ ଇଚ୍ଛୁକ ହେଲେ ଆମେ ବି ଇଚ୍ଛୁକ ଲୋକେ ଖୁସି ହେଲେ ଆମେ ବି ଖୁସି ଖୁସି କରାଇବା ଓ ନିଜେ ଅନୁତାବ କରିି ଦେଖିବା ମଣିଷର କର୍ତ୍ତବ୍ୟ